ବିଶ୍ଵଜିତ ସାର୍ ଆପଣ ଯେଉଁ ଛଅ ମାସ ତଳେ ମୋର ଘରେ ପାଇପ୍ ଲଗାଇଥିଲେ ତାହା ସବୁ ଫାଟି ଯାଇଛି ସବୁଗୁ଼ଡ଼ା ଫାଟିକି କେଉଁଠୁ ଲିକେଜ୍ ହଉଛି ନାଇଁ ମେନ୍ ପାଇପ୍ଟା ବି ଖରାପ ହେଇଯାଇଛି ଆପଣ ସାର୍ କି ପାଇପ୍ ଲଗାଇଲେ ଆପଣ ସାର୍ କି ପାଇପ୍ ଲଗାଇଲେ ଯେ ଆମର ସବୁଯାକ ଲିକେଜ୍ ହେଉଛି ଖାଲି ଆଗରୁ ପକେଇ ତା ନହେଲେ ଆପଣ ଆସୁନାହାନ୍ତି ଦେଖିବେ ଆମ ଘର ସାରା ଖାଲି ପାଣି ଭାସୁଛି ନା ଆଗରୁ ସାର୍ କରିଥିଲେ ଆଗରୁ ଭଲ କରିଥିଲେ ସାର୍ ଏମିତି ହେଇନଥାନ୍ତା ଆଗରୁ ଆପଣ କେଉଁଠି ଆପଣଙ୍କୁ ତ ମୁଁ ପଇସା ଦେଇଥିଲି ନା ନା ସାର୍ ଆପଣଙ୍କୁ ତ ମୁଁ ପଇସା ଦେଇଥିଲି ନା ଭଲ କମ୍ପାନୀର ପାଇପ୍ ଆଣିବେ ଘରେ ଫିଟିଂ କରିବେ ଆଜ୍ଞା ସେଇଟା ଆଗେ କ'ଣ ଡ୍ୟାମେଜ୍ ଆପଣ ଯଦି ଏ କାମଟା ଏବେ କରିବାକୁ ଚାହୁଁଛନ୍ତି ସେତେବେଳେ କ'ଣ ପାଇଁ ନକଲେ ନାହିଁ ହେବ ଯେ ଏବେ ମୁଁ କ'ଣ କରିବି ଘରେ ପାଣି ଭାସି ପିଲା ଛୁଆଙ୍କୁ ସବୁ ଥଣ୍ଡା ହେଲାଣି କାଲି ଆଉ ଆଜି ରାତିଟା ସାର୍ ଆଜି ରାତିଟା ସବୁଯାକ ଥଣ୍ଡା ହେଲାଣି ସବୁ ପିଲାମାନଙ୍କୁ ଥଣ୍ଡା ହେଇଗଲାଣି କାଲି ସକାଳେ ନିଶ୍ଚିତ ପହଞ୍ଚିବେ ତ କାଲି ସକାଳକୁ ଟିକେ ଜଲଦି ଆସିବେ ହଉ ରଖୁଛି